ମୋ ପରିବାରରେ ଯାହାର ଦେହ ଖରାପ ହେଲେ କମ୍ ତେଲ ମସଲାରେ ରୋଷେଇ କରେ ଯେମିତିକି ଡ଼ାଲମା ସନ୍ତୁଳା ରୁଟି ସିମେଇ ସୁଜି ଆମିଷ ଉପରେ ତ ଟୋଟାଲ ନାହିଁ ଯେମିତି କି ଅଣ୍ଡା ମାଛ ଚିକେନ ଏଗୁଡ଼ିକ ଟୋଟାଲ ନାହିଁ ଭଣ୍ଡା ସିଝାଏ ଗାଜର ସିଝେଇକି ମୋ ପରିବାରକୁ ରାନ୍ଧିକି ଦେଇଥାଏ